ସିଲେଇ ମୋ ଜୀବନକୁ ବହୁ ମାତ୍ରାରେ ପ୍ରଭାବିତ କରିଛି ଏବଂ ସିଲେଇ ଦ୍ୱାରା ମୋ ମୋ ନିଜର ରୋଜଗାର ମଧ୍ୟ ମେଣ୍ଟିଥାଏ ଏବଂ ଏହାଦ୍ୱାରା ମୋତେ ଅନେକ ପ୍ରକାରର ସୁବିଧା ମଧ୍ୟ ମିଳିଥାଏ ଏବଂ ଏଥିପାଇଁ ମୁଁ ଜଟଣୀରେ ମଧ୍ୟ ଗୋଟିଏ ସିଲେଇ ଦୋକାନ ଜଟଣୀ ବଜାରରେ ଗୋଟିଏ ସିଲେଇ ଦୋକାନ ଦେଇ ଦେଇଛି ମଧ୍ୟ ଏବଂ ସେଥିରେ ମଧ୍ୟ କ କିଛି କର୍ମଚାରୀମାନଙ୍କୁ ରଖିଛି କାମ କରିବାପାଇଁ ଏବଂ ନିଜେ ମୁଁ ମଧ୍ୟ କାର୍ଯ୍ୟ କରୁଥାଏ ସେଥିରେ ଏଥିପାଇଁ ମୁଁ ଲଗାତାର କାର୍ଯ୍ୟ କରିବା ଦ୍ୱାରା ମୋର ଅନେକ ପ୍ରକାର ଫୋବ୍ଲେମ୍ ମଧ୍ୟ ବି ଦେଖିବାକୁ ମିଳିଥାଏ ଯେପରିକି ଅ ଅଧିକ ସମୟ ବସି କାମ କରିବା ଦ୍ୱାରା ମୋର ଅଣ୍ଟା ବିନ୍ଧିଥାଏ ଏବଂ ଆଖି ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ ଏବଂ ହାତ ହାତ ଗଣ୍ଠି ମଧ୍ୟ ପ୍ରୋବ୍ଲେମ୍ ହୋଇଥାଏ ଏବଂ ଆଣ୍ଠୁ ଗୋଡ଼ ମଧ୍ୟ ବିନ୍ଧିଥାଏ ଏପରି ଅନେକ ପ୍ର ପ୍ରକାର ଏବଂ ପ୍ରଭାବ ଦେଖିବାକୁ ମିଳିଥାଏ ଏଇସବୁ ଶାରିରୀକ ଯନ୍ତ୍ରଣା ଗୁଡ଼ିକ ମୁଁ ଅନୁଭବ କରେ